ବର୍ତ୍ତମାନ ଚାଷ ବର୍ତ୍ତମାନର ଚାଷ ତିନି ମାସ ପାଇଁ ଯେଉଁଟାକି ଆମେ ହାଇବ୍ରିଡ଼୍ ଚାଷ ଆମେ କରୁଛେ ଯାହା ଜଲ୍ଦି ଫଳ ହେଉଛି ଜଲ୍ଦି ବି ଅମଳ ହେଉଛି ତାହା ମଧ୍ୟରେ ବି ବିଭିନ୍ନପ୍ରକାର କ'ଣ ରାସାୟନିକ ଦ୍ରବ୍ୟ ଦିଆଯାଏ ଇଏ ହେଉଛି ମାନେ ବର୍ତ୍ତମାନର ଚାଷ ଅଧିକା ଅମଳ ହୁଏ କିନ୍ତୁ ପଇସା ବି ଅଧିକା ଖର୍ଚ୍ଚ ହୁଏ କିନ୍ତୁ ସ୍ଵାସ୍ଥ୍ୟ ପକ୍ଷେ ହିତକର ନୁହେଁ ସେହି ଚାଷ ଆମେ ପୂର୍ବରୁ ବି ମଧ୍ୟ କରୁଥିଲେ ଯେଉଁଠୁ ପାଞ୍ଚରୁ ଛଅ ମାସ ଲାଗେ ବେଶ୍ କରି ହଳ କରିକିନି

ଛଅ ମାସ ପରେ ଫସଲ ଅମଳ ହୁଏ ଘରକୁ ଆସେ ସେହି ସମୟ ଭିତରେ କ'ଣ ହୁଏ ନା ବିଭିନ୍ନ ପ୍ରକାରରେ ଯେଉଁ ରାସାୟନିକ ଦ୍ରବ୍ୟ ଏବେ ଦିଆହେଉଛି ସେତବେଳେ ଆମେ ପଙ୍କ ଖତ ଦେଇକିନି ଚାଷ କରୁ ଆଉ ସେ ସମୟରେ ଫଳ ହାରାହାରି ଏହାର ତିନି ଭାଗରୁ ଭାଗେ ଉତ୍ପାଦନ ହୁଏ ସେଥିରେ ମଧ୍ୟ କ'ଣ ହୁଏନା ଘରଲୋକ ସେଇଆକୁ ଖାଇକି ମଧ୍ୟ ସୁସ୍ଥ ରୁହନ୍ତି ବର୍ତ୍ତମାନ ଅଧିକା ଫସଲ ଅଧିକା

ପୂର୍ବରେ ଥିଲା କମ୍ ଖର୍ଚ୍ଚ କମ୍ ବେମାର ଯାହାଫଳରେ ଲୋକ ବିଭିନ୍ନପ୍ରକାରରେ ରୋଗରେ ରୋଗ ପଡ଼ୁଛନ୍ତି